ଆମର ବଲାଙ୍ଗୀର୍ରେ ତେନ୍ତୁଳି ଖଟା ଆଉ ଚାଉଳ ବିରି ବରା ଧନିଆ ଚଟଣି ତ ତା' ସହିତ ପୁରୀ ତରକାରୀ ହଁ ଆମର ଏଠି ଗୋଟେ କିଲୋମିଟର ଦୂର ହେବ ହଁ ସେ କିଏ ଗୋଟେ ବୁଢ଼ୀଟେ ଭଲସେ ତିଆରି କରେ ଆଉ ତା' ପାଖେ ବହୁତ ଭିଡ଼ ବି ହୁଏ ବହୁତ ଲୋକ ଲୋକ ଇଆଡ଼ୁ ସିଆଡ଼ୁ ନଖାଇକି ସେଠି ଆସିକି ଖାଆନ୍ତି ହଁ ହଁ ପୁରୀ ବି ହୁଏ ପୁରୀ ତରକାରୀ ମିଶେ କାକୁଡ଼ି ଆଉ ସବୁ ଟିକେ ଟିକେ ମିଶେ ଆଉ ଯିଏ ଯାହା ଖାଇବ ଭୁଜା ବି ସେଠି ହୁଏ ମୁଢ଼ି ତରକାରୀ ଝାଲ୍ ମୁଢ଼ି ଆଉ ଝାଲ୍ ମୁଢ଼ି ମୁଢ଼ି ବି ମିଳେ ନାଁ ନାଁ ଯିଏ ପ୍ଲେଟ୍ରେ ନବ ଅଧା ନବ ଅଧା ଆଉ ଫୁଲ୍ ନେଲେ ବି ଫୁଲ୍ ପ୍ଲେଟ୍ ସେଇ ପଚିଶ ଟଙ୍କା ହଁ ପଚାଶ ଟଙ୍କା ଗୋଟେ କିଲୋମିଟର ରାସ୍ତାରେ ହଁ ରାସ୍ତା ବି ଅଛି ତା' ସହିତ ବାଇକ୍ ଯଦି ଅଛି ବାଇକ୍ରେ ବି ଯାଇପାରିବ ଆଉ ଯଦି ଚାଲି ଚାଲି ଯିବ ପାଖରେ ଦର୍ଶନୀୟ ସ୍ଥାନ ବି ଅଛି ମନ୍ଦିର ଅଛି ଆଉ ଦେଖି ଦେଖି ଯିବ ଚାହିଁବ ଯଦି ପୂଜା ବି କରିପାରିବ ଆଉ ପାଖରେ ଫୁଲ ଦୋକାନ ବି ଅଛି ଆଉ ଫଳ ଦୋକାନ ବି ଅଛି ଆଉ ଶିବ ମନ୍ଦିର ଅଛି ଆଉ ଆଉ ତାରିଣୀ ମନ୍ଦିର ବି ଅଛି ସେଇ ପାଖରେ ଚାଲି ଚାଲି ଯଦି ଯିବ ଦେଖି ଦେଖିକି ଯିବ ହଁ ମନ୍ଦିରଠୁ ଟିକେ ଦୂରକୁ ଗଲେ ଟିକେ ଦୂର ମାନେ ବେଶୀ ଦୂର ନୁହେଁ ସେଇ ପାଖରେ ହିଁ ଅଛି ପଛଆଡ଼େ ସାଇଡ୍ରେ ଫୁଲ ଦୋକାନ ଅଛି ଆଉ ଫଳ ବି ଦୋକାନ ଅଛି ଧୂପ ଦୀପ ସବୁ ନଡ଼ିଆ କଦଳୀ ସବୁ ଅଛି ହଁ ଫୁଲ ତାରିଣୀ ମନ୍ଦିରରେ ଫୁଲ ମନ୍ଦାର ଫୁଲ ଲାଗିବ ନାଲି ମନ୍ଦାର ତା' ସହିତ ନଡ଼ିଆ ଧୂପ ଗୁଆ ଆଉ ଶିବ ମନ୍ଦିରରେ ସବୁ ପ୍ରକାର ଲାଗିବ ଦୁର୍ଦୁରା ଫୁଲ ତା' ସହିତ ଫଳ ନଡ଼ିଆ କଦଳୀ ସେଓ ଅଙ୍ଗୁର ତମେ ଯାହା ପାରିବ ସବୁ ପ୍ରକାର ଫଳ ନେଇକି ଯିବ ହଁ ହଁ ହଁ ଏବେ ବାହାରି ଯାଆନ୍ତୁ ନନା ନନା ସେଠି ରୁହନ୍ତି ସେଇ ପାଖରେ ରୁହନ୍ତି ଆଉ ଏବେତ ପୂଜା ଚାଲିଥିବ ସକାଳ ଓଳିଟା ନା ବାରଟା ନନା ରହିବେ ହଁ ବାରଟା ପର୍ଯ୍ୟନ୍ତ ନନା ରହିବେ ହୁଁ